ହ୍ୟାଲୋ ଆଜ୍ଞା ନମସ୍କାର୍ ମୁଁ ଏଇ ସୋନପୁରରୁ କହୁଥିଲି ବିଶ୍ୱନାଥ ପ୍ରଧାନ ହଁ ଆପଣଙ୍କର ଇଲେକ୍ଟ୍ରିକ୍ ଦୋକାନ ଅଛି

ହଁ ଆପଣଙ୍କ ଗୋଟେ ଆମ ବଡ଼ ପ୍ରୋଗ୍ରାମ୍ଟେ ହେବ ଯେ ରାମାୟଣ ଗୋଟେ ସେଇଟା ନାଟକଟେ ହେବ ସେଥିପାଇଁ ଇଲେକ୍ଟ୍ରିକ୍ର ସାମାନ୍ ଦରକାର ଥିଲା ହଁ ଯେମିତି ଲାଇଟ୍ ଦରକାର ମାନେ ଲିଚୁ ଲାଇଟ୍ ଏଲ୍ ଇ ଡ଼ି ଲାଇଟ୍ ତା'ପରେ ସାଇଟରେ ଏମିତି ବହୁତ ଲାଇଟ୍ ଦରକାର୍ ପୋଷାକ ପତ୍ର ମଧ୍ୟ ଦରକାର ଦେଖନ୍ତୁ ମିନିମମ୍ ଷ୍ଟେଜ୍ ସଜାଇବ ପାଇଁ ବହୁତ ଗୁଡିଏ କଲର୍ ଲାଇଟ୍ ବି ଦରକାର୍ ଅଛି କଲର୍ ଲାଇଟ୍ ଦରକାର୍ ହେବ ପୁଣି ହାଲୋଜେନ୍ ଲାଇଟ୍ ନିହାତି ଆଠ ଦଶଟା ଖଣ୍ଡେ ଦରକାର ତା'ପରେ ଆହୁରି ବହୁତ ପ୍ରକାର ରଙ୍ଗୀନ୍ ଲାଇଟ୍ ଯେମିତି ସାଗୁଆ ନେଳି ଲାଲ୍ ଇତ୍ୟାଦି ଲାଇଟ୍ ଦରକାର ନା ଟୋଟାଲ୍ ସବୁ ସାମାନ୍ ଆପଣଙ୍କ ଆପଣଙ୍କ ଦୋକାନରୁ ସବୁ ଅଣାହେବ ପନ୍ଦର୍ ଦିନି ପାଇଁ ହଁ ସେଇଟା ବି ତ ଦରକାର ମାନେ ଟୋଟାଲ୍ ସବୁ ସାମାନ ଯଦି ସେଇ ମିନିମମ୍ ବଜେଟ୍ କେତେରେ ହେବ କି ମାନେ ସେଇଟା କେତେ ହଁ ମୁଁ ତ ବାକି ପନ୍ଦର୍ ଦିନ ପାଇଁ ନେବି ତ କେତେ ପଡ଼ିବ ପନ୍ଦର୍ ଦିନ ପାଇଁ ମିନିମମ୍ କେତେ ପଡ଼ିବ ହଉ ଠିକ୍ ଅଛି ତ ଆମର ନାଟକ ଏଇ ପାଞ୍ଚ ଦିନି ଭିତରେ ଷ୍ଟାର୍ଟ୍ ହେଇଯିବ ତ ଆମେ ନା ଦୁଇ ଦିନ ପୂର୍ବରୁ ତ ଆଣିଲେ ହେବ ନାହିଁ କାହିଁ ତା ସବୁ ସେଟିଂ କରିବାକୁ ତାକୁ ନିହାତି ତିନି ଚାରି ଦିନି ଆଗରୁ ଆଣିବାକୁ ପଡ଼ିବ ସେଥିପାଇଁ ତ ନାଟକ ଦଶ ଦିନି ହେବ ପନ୍ଦର ଦିନି ପାଇଁ ମୁଁ କହିଛି ଆମ କମିଟିରେ ତ ମୁଁ ବି ଯିବି ଆମ କମିଟି ପାଞ୍ଚ ଛଅ ଜଣ ପିଲା ଗାଡ଼ି ଧରିକି ଯିବି ହଉ ଠିକ୍ ଅଛି କାଲି ଆପଣଙ୍କୁ ହଉ ଠିକ୍ ଅଛି ରଖୁଛି ହଉ